ହେଲୋ ସାର୍ ମୋର କାଲି ସମ୍ବଲପୁର ରେଲୱେ ଷ୍ଟେସନକୁ ଯିବାର ଅଛି ଏବଂ ଆପଣଙ୍କ କ୍ୟାବ ଟିକେ ଯେତେ ଶୀଘ୍ର ପାରିବେ ଆପଣ କ୍ୟାବକୁ ପଠେଇଦେବେ ଏବଂ ଯେମିତି ସଠିକ୍ ସମୟରେ ସେ ଆସିେ ପହଞ୍ଚିଯିବ